ମୁଁ ବର୍ତ୍ତମାନ ଚାକିରୀ କରି ନାହିଁ କିନ୍ତୁ ଚାକିରୀ କରିବା ପାଇଁ ଚେଷ୍ଟା କରୁଛି ଓ ଘରେ ରହି ମଧ୍ୟ ବହୁତ ସାରା ପୁସ୍ତକ ପଢ଼ୁଅଛି ଏବଂ ମୁଁ ଘରେ ରହି ଦୁଇଟି ପିଲାଙ୍କୁ ପାଠ ପଢ଼ାଉଅଛି ଓ ସେମାନଙ୍କୁ ତାଙ୍କ ଗୋଡ଼ରେ ଛିଡ଼ା କରେଇବା ପାଇଁ ଚେଷ୍ଟା କରୁଛି